ରାଜ୍ୟ ପରିବହନର ଗୁଣବତ୍ତା ହେଲା ଆମେ ଯାତାୟତ କରିବାରେ ବହୁତ ସୁବିଧା ପାଉଛେ ଏବଂ ଆମକୁ କମ ମୂଲ୍ୟରେ ଆମେ ଗୋଟିଏ ଜାଗାରୁ ଅନ୍ୟତ୍ର ଯିବା ପାଇଁ ସୁବିଧା ହେଉଛି ଆମର ଡ୍ରାଇଭରମାନେ ଭଲ ଭାବରେ ସୁରୁଖୁରୁରେ ଯାତ୍ରୀମାନଙ୍କୁ ନେଇ ଭଲ ଭାବରେ ଜାଗାରେ ପହଞ୍ଚାନ୍ତି ଏବଂ ସେଠାରୁ ମଧ୍ୟ ସୁରୁଖୁରୁରେ ମଣିଷକୁ ଆଣି ତାର ପୂର୍ବ ସ୍ଥାନକୁ ମଧ୍ୟ ଫେରାନ୍ତି ତେଣୁ ଆମର ଯାତାୟତ ଏବଂ ଲୋକମାନଙ୍କ ପାଇଁ ରାଜ୍ୟ ପରିବହନ ଟା ବହୁତ ଗୁଣବତ୍ତା